ଚାର୍ ଲାଖ୍ ଛଅ ହଜାର୍ ସାତ୍ଶ ଅନ୍ତିରିଶ ଆଠ୍ ଲାଖ୍ ନଅ ହଜାର୍ ପାଁଶ ତେୟାଲିଶ୍ ଦୁଇ ଲାଖ୍ ଛଅ ହଜାର୍ ଆଠ୍ଶହ ଛବିଶ୍ ତିନ୍ ଲାଖ୍ ଦୁଇ ହଜାର୍ ଚାର୍ଶହ ଅଠେଇଶ୍ ପାଞ୍ଚ୍ ଲାଖ୍ ଛଅ ହଜାର୍ ସାତ୍ଶହ ଅନ୍ତିରିଶ୍